ମୋରପ୍ରିୟ ଓଡ଼ିଆ ଷ୍ଟାର ବାବୁସାନ ଏକ ଫିଲ୍ମ କରିଥିଲେ ଯାହାର ନାଁ ହଉଛି ଦମନ ସେହି ଫିଲ୍ମରେ ସେ ଏକ ଡ଼ାକ୍ତର ରୋଲ କରିଥିଲେ ଯେଉଁଠାରେ କିଛି ସୁବିଧା ସୁଯୋଗ ନଥିଲା ଲୋକମାନେ ରୋଗରେ ପୀଡ଼ିତ ହଉଥିଲେ ମ୍ୟାଲେରିଆ ଡେଙ୍ଗୁ ପରି ରୋଗ ହଉଥିଲା ଲୋକମାନେ ପୀଡ଼ିତ ହଉଥିଲେ ସେଇଠି ମରି ଯାଉଥିଲେ ତ ଲୋକମାନଙ୍କ ସେହି ଫେସଲିଟି ଯୋଗାଇବା ପାଇଁ ସିଏ ସେଇ ନକ୍ସଲ ଏରିଆକୁ ଯାଇଥିଲେ ଏବଂ ଲୋକମାନଙ୍କୁ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କରି ଏକ ଷ୍ଟାର ପାଲିଟି ଥିଲେ ତାଙ୍କ ପାଇଁ ସେଇ ଲୋକମାନଙ୍କ ପାଇଁ ଏକ ଷ୍ଟାର ପାଲିଟି ଯାଇଥିଲେ